ଆମ ମାଲକାନଗିରି ଜିଲ୍ଲାରେ ନେଇ ଥିବା କିଛି ସରକାରୀ ସ୍ଥାନୀୟ ପଦକ୍ଷେପଗୁଡ଼ିକ ମାନେ ଆମର ଯେଉଁ ଜିଲ୍ଲା ଅଛି ସେଇଠି ବଡ଼ ଗୋଟେ ମେଡ଼ିକାଲ୍ କରାହେଇଛି ମାଲକାନଗିରି ଠାରେ ଯେଉଁଟା ପୁରୁଣାଟା ଥିଲା ତ ସେଠି ଲୋକମାନେ ଯାଉନଥିଲା କାହିଁକିନା ସେଠି ମାନେ ବହୁତ ପ୍ରକାରର ମାନେ ଜିନିଷ ସାମଗ୍ରୀଗୁଡ଼ାକ ନଥିଲା ତ ଏବେ ନୂଆ ମେଡ଼ିକାଲ୍ କରି ଥିବାରୁ କିଛି ଜିନିଷମାନ ଆସିଛି ଏହି ଯୋଗୁଁ ଏହା ଯୋଗୁଁ ଆମକୁ ବାହାରେ କେଉଁ ଅଲଗା ଜାଗାରେ ଯିବାର ଦରକାର ପଡ଼ୁନାହିଁ ଆଉ ଆମ ଅଞ୍ଚଳରେ ଏଇ ଥିବା ରାସ୍ତା ମାଲକାନଗିରିରୁ ବାଲି ମେଳା ରାସ୍ତାକୁ ଆହୁରି ବଢ଼ାଇ ଦିଆଯାଇଛି ଓ ଆମ ଗାଁ ରାସ୍ତା ଟିକେ ଠିକ୍ କରାହେଇଛି ଆଉ ମିଶନ ଶକ୍ତି ପାଇଁ ଆମ ସେ ଯେଉଁ ନାରୀମାନଙ୍କ ଶକ୍ତି ପାଇଁ ଆମେ ଏଇଠି ଲକ୍ଷ୍ମୀପଦ ଛଡ଼ା ହୋଇଛି କେତେ ଗୁଡ଼ାକ ତ ଏହା ଯୋଗୁଁ ଆମେ ବହୁତ ଶାନ୍ତି ଶୃଙ୍ଖଳାରେ ଅଛୁ ଓ ଏଇଠି ଫାଇଭ୍ ଟି ସ୍କୁଲ୍ମାନ ତିଆରି କରାହୋଇଛି ତ ଏ ଏହା ଯୋଗୁଁ ମାନେ ଛାତ୍ରମାନଙ୍କର ପାଠ ପଢ଼ିବା ଆଗ୍ରହ ଆହୁରି ବଢ଼ିଗଲା ମାନେ ଯେଉଁ ଓଡ଼ିଆ ମିଡ଼ିୟମ୍ ସ୍କୁଲ୍ଟା ଥିଲା ତ ସେଇଟା ଏବେ ଇଂଲିଶ ମିଡ଼ିୟମ୍ ପରି ହୋଇଛି ସେଠି ସ୍ମାର୍ଟ ବୋର୍ଡ଼ ହୋଇଛି ବୁଝିବା ପାଇଁ କମ୍ପ୍ୟୁଟର କ୍ଲାସ୍ ହୋଇଛି ଇ ଲାଇବ୍ରେରୀ ହୋଇଛି ତ ସବୁ ପ୍ରକାର ସମସ୍ୟାର ସମାଧାନ ହୋଇଛି ତ ଆମେ ଏ ଓଡ଼ିଶାରେ ଏତେ ମାନେ ଆମ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଏତେ ସବୁ କାର୍ଯ୍ୟ ହୋଇଥିବାରୁ ଆମେ ବହୁତ ଖୁସିରେ ଅଛୁ ସମସ୍ତେ ଶାନ୍ତି ଶୃଙ୍ଖଳାରେ ଅଛୁ ତ ଏତେ ସବୁ କାର୍ଯ୍ୟ ଯୋଗୁଁ ଆମର ବିକାଶ ହେଇଛି ଅଭିବୃଦ୍ଧି ହେଇଛି ଆଉ ଏହା ଆମକୁ ବହୁତ ପ୍ରଭାବିତ କରିଛି ଯେ ଆଗକୁ ଆମେ ବଢ଼ିବା ମାନେ ଆମେ ଗଢିବା ନୂଆ ଓଡ଼ିଶା ତ ଏହା ଏହା ଏତିକି